ମୋତେ ଲେଖା ଲେଖି କରିବା ପାଇଁ ବହୁତ ଭଲ ଲାଗିଥାଏ ସେଥିପାଇଁ ମୁଁ ବିଭିନ୍ନ ବିଷୟବସ୍ତୁକୁ ନେଇ କିମ୍ବା ଆମ ଚାରିପାଖେ ଘଟୁଥିବା ଘଟଣା ଗୁଡ଼ିକୁ ନେଇ ବିଭିନ୍ନ ପ୍ରକାର ଲେଖା ନ ଲେଖିଥାଏ ଏବଂ ତାହାକୁ ମୁଁ ବିଭିନ୍ନ ପ୍ରକାର ନ୍ୟୁଜ୍ ଚ୍ୟାନେଲ୍ ମାନଙ୍କୁ ବା ଖବର କାଗଜ ପ୍ରସାରଣ ସଂସ୍ଥାମାନଙ୍କୁ ତାହାକୁ ପଠାଇଥାଏ ସେଥିରୁ ଗୋଟେ ଗୋଟେ ବିବେଚିତ ହୋଇ ଦରକାର ସମୟ ସମୟରେ ଗୋଟେ ଗୋଟେ ମଧ୍ୟ ପ୍ରକାଶନ ହୋଇଥାଏ ସେମିତି ଲେଖିଲାବେଳେ ମୋତେ ଖୁବ ଭଲ ଲାଗେ ଏବଂ ମୁଁ ବହୁତ ଭାବିଚିନ୍ତି ଲେଖିଥାଏ ଯେମିତି ସେ ଲେଖାଟି ଖୁବ ସରସ ସୁନ୍ଦର ହେବ ଏବଂ ପୁରାୟ ପ୍ରତ୍ୟେକ ଲୋକମାନେ ସେଗୁଡ଼ା ପଢ଼ିବାକୁ ଆଗଭର ହେବେ ସେ ମୁଁ ଚେଷ୍ଟା କରିଥାଏ ଏବଂ ଲେଖିବା ମଧ୍ୟ କିଛି ସାଧାରଣ ଏଥିପାଇଁ ଜଣେ ଗୁରୁଙ୍କୁ ନିହାତି ଆବଶ୍ୟକ ସେମିତି ମୁଁ ମଧ୍ୟ ମୋର ଜଣେ ପରାମର୍ଶ ତ ମୋ ଗୁରୁ ଅଛନ୍ତି ଯିଏଏକି ମୋତେ ମୋତେ ମୋ ଗୁରୁ ଶିକ୍ଷକ ମୋତେ ଯିଏ ପାଠ ପଢ଼ିଥିଲେ ସେ ମୋତେ ବିଷୟରେ ଖୁବ ପରାମର୍ଶ ଦେଇଥାନ୍ତି ତାଙ୍କ ପରାମର୍ଶ ମାନି ମୁଁ ଲେଖିଲେ ମନ ଧ୍ୟାନ ଦେଇଥାଏ ସେ ମୋତେ ବୁଝାଇଥାନ୍ତି ଯେ ଆମ ଚାରିପାଖରେ ଘଟୁଥିବା ବିଭିନ୍ନ ପ୍ରକାରର କଥା ଯାହା ଆମର ଦୈନନ୍ଦିନର ଘଟୁଛି ତାହାକୁ ନେଇ ଲେଖା ଲେଖିବାକୁ ଏହାଦ୍ୱାରା ଆମ ଅଞ୍ଚଳର ଜନସାଧାରଣ ମାନେ ସେ ଲେଖାକୁ ଖୁବ ସୁନ୍ଦର ଭାବରେ ବୁଝିପାରିବେ ଏବଂ ସେଥିରୁ ସେଟା ତାହାକୁ ବଢ଼ିବା ପାଇଁ ଆଗଭର ହୋଇପାରିବେ ସେଥିପାଇଁ ସେ ମୋତେ ପରାମର୍ଶ ଦେଇଥାନ୍ତି ଏବଂ ମୁଁ ସେମିତି ଲେଖିବା ଦ୍ୱାରା ମୋ ଲେଖା ଖୁବ ମାର୍ଜିତ ହୋଇଥାଏ ଏବଂ ବିଭିନ୍ନ ପ୍ରକାର ବୟସର ଲୋକମାନେ ସମସ୍ତେ ମୋ ଲେଖା ଗୁଡ଼ିକୁ ପ୍ରଶଂସା କରିଥାନ୍ତି ଏବଂ ପଢ଼ିଥାନ୍ତି